ଓଡ଼ିଶା ପରିଦର୍ଶନ କରିବା ସମୟରେ ଲୋକ ପର୍ଯ୍ୟଟକ ମାନେ ଆମ ଓଡ଼ିଶାରେ ଆସି ଆସିବା ଆସିଲେ ସେମାନେ ରଥଯାତ୍ରା ପୁରୀରେ ଯେଉଁ ରଥଯାତ୍ରା ହେଉଛି ସେଇ ରଥଯାତ୍ରା ସମସ୍ତେ ଦେଖିପାରିବେ ଯାହାକି ଆମର ସେ ରଥଯାତ୍ରା ସବୁଠାରୁ ବଡ଼ ପୂଜା ଯାହାକି ଲୋକମାନେ ବହୁତ ଲୋକମାନେ ସେଇଠି ଆସୁଛନ୍ତି ରଥଯାତ୍ରା ଦେଖିବା ପାଇଁ ରଥର ଦଉଡ଼ି ଧରିକିନା ସମସ୍ତେ ଟାଣନ୍ତି ସେଇ ରଥରେ ବସୁଛନ୍ତି ଆମର ସ୍ୱୟଂ ଭଗବାନ ଜଗନ୍ନାଥ ସେଇ ଜଗନ୍ନାଥ ମନ୍ଦିର ପୁରୀ ସେଇ ପୁରୀ ଧାମରେ ଅଛି ପୁରୀରେ ସେଇଠି ବଡ଼ କରି ରଥଯାତ୍ରା ହେଉଛି ଆମ ଏଇଠି ବି ରଥଯାତ୍ରା ହେଉଛି ଯାହାକି ଲୋକମାନେ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ସେମାନେ ରଥଯାତ୍ରା ଦେଖିଲେ ତାଙ୍କର ମନରେ ମନ ପୁରା ଭଲ ହୋଇଯିବେ ସେମାନେ ଗୋଟେ ଥର ଦେଖିଲେ ସେମାନେ ବାରମ୍ବାର ଦେଖିବାକୁ ମଧ୍ୟ ଚାହିଁବେ ଯାହାକି ରଥଯାତ୍ରା ଆମର ଭଲ ଗୋଟେ ପର୍ବ ଆଉ ଗୋଟେ ପର୍ବ ଯେଉଁ ଆମର ସେଇଟା ହେଉଛି ଦଶହରା ଦଶହରାରେ ବି ମଧ୍ୟ ଲୋକମାନେ ଆସିକିନା ଦେଖିବାର ଜିନିଷ ଅଛି ଦଶହରାରେ ବେଳେ ଲୋକମାନେ ବହୁତ ପରିମାଣରେ ଲୋକମାନେ ଦଶହରାରେ ଯାଆନ୍ତି ଦଶହରା ଯେଉଁ ପୂଜା ହେଉଛି ଆମର ଦୁର୍ଗା ପୂଜା ସେହି ଦୁର୍ଗା ପୂଜାରେ ସମସ୍ତେ ଲୋକମାନେ ଯାଆନ୍ତି ଯାଇକିନା ସେହି ପୂଜାର ଆନନ୍ଦ ଉପଭୋଗ କରନ୍ତି ପାରମ୍ପରିକ କଳା ଯାହାକି ଆମର ମାଲ୍ୟବନ୍ତରେ ହେଉଛି ମାଲ୍ୟବନ୍ତ ଗୋଟିଏ ପାରମ୍ପରିକ କଳା ଯେଉଁଠି ଆମର ଦେଶୀଆ ବଣ୍ଡା ଆଦିବାସୀମାନେ ଯାହା ଯେଉଁମାନେ ଓଡ଼ିଆ ଲୋକମାନେ ବେଙ୍ଗଲୀ ଲୋକମାନେ ସମସ୍ତେ ଏକା ସେଇ ମାଲ୍ୟବନ୍ତ ଯେଉଁ ପର୍ବ ହେଉଛି ସେଇଠି ଯାଇକିନା ନୃତ୍ୟ କରନ୍ତି ଗୀତ ଗାଆନ୍ତି ଏହିପରି ଏହିପରି ବିଭିନ୍ନ ପ୍ରକାରର ସେଇଠି ବିଭିନ୍ନ ପ୍ରକାରର ସେଇଠି ନୃତ୍ୟକଳା ବି ମଧ୍ୟ ହେଉଛନ୍ତି ଯାହା ଆମର ମାଲ୍ୟବନ୍ତ ହେଉଛି ପାରମ୍ପରିକ ଗୋଟିଏ ପର୍ବ ଯାହାକି ଲୋକମାନେ ସମସ୍ତେ ଯାଆନ୍ତି ଯେଉଁଠୁ ଲୋକମାନେ ଯାଇକି ମଧ୍ୟ ତାଙ୍କର ଭଲ ପର୍ବରେ ସେଇ ଉପଭୋଗ ପୂଜାକୁ ଉପଭୋଗ କରିପାରନ୍ତି